ଆମେ ଯଦି ସାଧାରଣତଃ ଦେଖିବା ଓଡ଼ିଆ ଭାଷାକୁ ଅନ୍ୟ ଭାଷା ସହିତ ତୁଳନା କରିବା ସାଧାରଣତଃ ଓଡ଼ିଆ ଭାଷା ଆମର ମାତୃଭାଷା ଆମେ ଜନ୍ମରୁ ଓଡ଼ିଆ ଭାଷା ଉପରେ ଓଡ଼ିଆ ଭାଷା ଶିଖିଲୁ ଯେଉଁଟାକି ବାପା ହଉ ମା ହଉ ସେଇଟା ଆମର ପ୍ରଥମ ଓଡ଼ିଆ ଭାଷା ତା'ପରେ ଆମେ ସେ ଓଡ଼ିଆ ଭାଷାକୁ ଶିଖିଲା ପରେ ତା'ପରେ ବିଭିନ୍ନ ପ୍ରକାର ଭାଷା ତେଲୁଗୁ ହଉ ଇଂଲିଶ୍ ହଉ ହିନ୍ଦୀ ହଉ ପାଠ ପଢ଼ିଲା ପରେ ଆମେ ସେଇଟାକୁ ଶିଖିବାକୁ ପାଇଲୁ କିନ୍ତୁ ପ୍ରଥମେ ଆମେ ଓଡ଼ିଆ ଭାଷା ଯେହେତୁ ଆମର ମାତୃଭାଷା ଓଡ଼ିଆ ଆମେ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାଟା ପ୍ରଥମେ ଆମେ ଜାଣିଲୁ ଆଉ ସେଇ ତୁଳନାରେ ଦେଖିବାକୁ ଗଲେ ଓଡ଼ିଆ ଭାଷାଟା ସମସ୍ତଙ୍କ ଠାରୁ ଚଳିବ ଯେତେ ଭାଷା ଶିଖିଲେ ବି ସେଇଟା ପାଇଁ କୁହାଯାଇଛି ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆମେ ଯେତେ ଯେଉଁ ଭାଷା ଶିଖିଲେ ମଧ୍ୟ ସିଏ ଓଡ଼ିଆ ଭାଷା ଠାରୁ କମ୍ ହବ କାରଣ ଆମେ ଜନ୍ମ ଓଡ଼ିଆରେ ଭାଷାଟା ଆମେ କ'ଣ ଓଡ଼ିଆଟା ଶିଖିସାରିଲା ପରେ ପାଠ ପଢ଼ିଲେ ଅନ୍ୟ ଭାଷା ଆମେ ଶିଖୁଛୁ ପାଠ ନପଢ଼ୁ ଯଦି ଆମେ ଯଦି ଧରନ୍ତୁ ଆମେ ପାଠ ନପଢ଼ିବୁ ଆମେ ଆଉ କ'ଣ ଅନ୍ୟ ଭାଷା ଶିଖିପାରିବୁ କି ଯଦି ଶିଖିବୁ ସେ ଜାଗାରେ ରହିଲେ ବଡ଼ ହେଲେ ଶିଖିବୁ କିନ୍ତୁ ଜନ୍ମରୁ ଆମେ ଓଡ଼ିଆ ଯାହାବି ହେଲେ ଓଡ଼ିଆ ଆମର ମାତୃଭାଷା ଓଡ଼ିଆ ସବୁ ଠାରୁ ଆମକୁ ଭଲ ଲାଗେ ଆଉ ଆମେ ସହଜରେ ବି ସେଇଟାକୁ ଶିଖିପାରିଛୁ ଏବଂ କହିପାରିବୁ ମଧ୍ୟ ସେଥିପାଇଁ ଓଡ଼ିଆ ଆମ ପାଇଁ ଭଲ ଓଡ଼ିଆ ଭାଷାଟା ଆମ ସବୁ ଭାଷା ଠାରୁ ଆମକୁ ଓଡ଼ିଆ ଭାଷା ଆମ ପାଇଁ ଭଲ